ଫକୀରମୋହନ ସେନାପତି ଜଣେ ଓଡ଼ିଆ ଲେଖକ ଥିଲେ ସେଇ ଫକୀରମୋହନ ସେନାପତି ମୋତେ ବହୁତ ଭଲ ଲାଗନ୍ତି ତାଙ୍କର ଉପନ୍ୟାସ ଗୁଡ଼ିକ ପଢ଼ିବା ପାଇଁ ମୋତେ ବହୁତ ଭଲ ଲାଗେ ତାଙ୍କ ଉପନ୍ୟାସ ଗୁଡ଼ିକ ଦେହକୁ ଶିତେଇ ଦିଏ ତାଙ୍କର ବହୁତ ମନୋରଞ୍ଜନଙ୍କର ଉପନ୍ୟାସ ହୋଇଥାଏ ସେ ସଂସାରର ଚାଲିଚଳନ ଭାବ ଭାବକୁ ନେଇ କରି ବହୁତ ଭଲ ଲେଖିଥାନ୍ତି ଯେଉଁଟାକି ପଢ଼ିଲେ ବି ମନ ଭରେ ନାହିଁ ତେଣୁ କରି ଫକୀରମୋହନ ସେନାପତିଙ୍କର ବିଭିନ୍ନ ପ୍ରକାର ଉପନ୍ୟାସ ମଧ୍ୟରୁ କେତେ ଗୁଡ଼ିଏ ଉପନ୍ୟାସ ମୋତେ ପଢ଼ିବାକୁ ବହୁତ ଭଲ ଲାଗେ ଯେପରି ଛଅ ମାଣ ଆଠ ଗୁଣ୍ଠ ଛଅ ମାଣ ଆଠ ଗୁଣ୍ଠ ଉପନ୍ୟାସଟି ବହୁତ ବହୁତ ମନୋରଞ୍ଜନଙ୍କର ଉପନ୍ୟାସ ହୋଇଥାଏ ସେଇଟା ସେଇ ଉପନ୍ୟାସଟି କିପରି କଷ୍ଟ କରିକି ସେ ତା'ର ଜମିଟାକୁ ରଖିଥାଏ ସେ ବିଷୟରେ ସେଥିରେ ଲେଖା ହୋଇଛିି